ଯେଉଁ ଆମ ଗାଁରେ ଯେଉଁ ବିଜୁଳି ହେଲା ଯେ ଉଣେଇଶି ଶହ ଛୟାନବେରେ ଯେଉଁ ବିଜୁଳି ହେଲା ଯେଉଁ ଆମ ଘରେ ଆମ ଗାଁରେ ଯେତେବେଳେ ଯେଉଁ ବିଜୁଳି ରହୁଛି ଯେ ସେ ବିଜୁଳି ସକାଲୁ ସଂଧ୍ୟା ପର୍ଯ୍ୟନ୍ତ ରହୁଛି ଆଉ ରାତିିବେଳେ କାଟୁଛି ଯେଉଁ ବହୁତ ଅସୁବିଧା ହଉଛି କରେଣ୍ଟ ଚାଲିଗଲେ ବିଜୁଳି କାଟିଦେଲେ ଯେଉଁ ପଢ଼ିବାକୁ ଅସୁବିଧା ହଉଛି ମୋବାଇଲ୍ ଚାର୍ଜ୍ ଟି ଭି ଟାଇମ୍ ପାସ୍ ହଉନି ବହୁତ କଷ୍ଟରେ ଚାଲି ଅନ୍ଧାରକୁ ଚାଲିବାକୁ ପ୍ରୋବ୍ଲେମ୍ ହଉଛି ବହୁତ କଷ୍ଟ ହଉଛି ତା'ପରେ ବିଜୁଳି ନ ରହିଲେ ବି ବହୁତ ଶୋଇବାକୁ ଅସୁବିଧା ବହୁତ ଅସୁବିଧା ଅଛି ଆଉ ଆଉ ଗ୍ରୀଷ୍ମ ଋତୁରେ ତ ବହୁତ କଷ୍ଟ ବିଜୁଳି କାଟିଲେ ଆଉ ବର୍ଷା ଋତୁ ବି ବହୁତ କେଉଁଠି କେଉଁଠି କ'ଣ ରହିବ ନା କ'ଣ କିଛି ଦେଖାଯାଉନି ବହୁତ କଷ୍ଟ ହଉଛି ବିଜୁଳି ଚାଲିଗଲେ ତା'ପରେ ଯେ ବିଜୁଳି ଚାଲିଗଲେ ଆମ ପଢ଼ାପଢ଼ି ବି ହଉନି ବହୁତ କଷ୍ଟ ହୁଏ ଆଉ ପାଣି ପାଇ ବହୁତ ବି ଅସୁବିଧା ହୁଏ ବିଜୁଳି ନ ରହିଲେ ତା'ପରେ ବିଜୁଳି ନରହିଲେ ବହୁତ କଷ୍ଟ ହୁଏ ବିଜୁଳି ଚାଲିଗଲେ ଭାତ ଖାଇବାକୁ ବି ଅସୁବିଧା ହୁଏ ଶୋଇବାକୁ ବି ଅସୁବିଧା ହୁଏ ତା'ପରେ ମୋବାଇଲ୍ ଚାର୍ଜିଂ ନହୁଏ ତା'ପରେ ଟି ଭି ଦେଖାଯାଉନି ବହୁତ ଅନ୍ଧାରରେ ବସିବାକୁ ପଡ଼େ ଆଉ ବିଜୁଳି ଆମ ଗାଆଁକୁ କାଟୁଛି ଯେ ଖାଲି ଛଅ ଘଣ୍ଟା ସକାଳ ଛଅ ଘଣ୍ଟା ରହୁଛି ଖାଲି ବିଜୁଳି ଆଉ ସାରାଦିନ ବିଜୁଳି କାଟୁଛି ବହୁତ କଷ୍ଟ ହଉଛି ବିଜୁଳି ବହୁତ ଗ୍ରୀଷ୍ମ ଋତୁରେ ବହୁତ ଅସୁବିଧା ହଏ କରେଣ୍ଟ ରହୁନି ବହୁତ ଅସୁବିଧା ଗରମକୁ ବହୁତ ଅସୁବିଧା ହୁଏ ବିଜୁଳି କାଟିଲେ ବହୁତ

ରୋଷେଇ ହଉନି ବିଜୁଳି ଚାଲିଗଲେ ରୋଷେଇବାକୁ ରୋଷେଇ କରିବାକୁ ବି ଅସୁବିଧା ହୁଏ ତା'ପରେ ବହୁତ କଷ୍ଟେ କିଛି ଦେଖଯାଉନି ଆନ୍ଧାରକୁ